ମୋତେ ଅନେକ ଗୁଡ଼ିଏ ଜିନିଷ ଖୁସି କରେ ଯେପରିକି ନୂତନ ନୂତନ ବା ନୂଆ ନୂଆ ସ୍ଵାଦିଷ୍ଟକର ଖାଦ୍ୟ ଖାଇବାଦ୍ଵାରା ମୋତେ ବେଶ୍ ଆନନ୍ଦ ମିଳିଥାଏ ଓ ଖେଳିବା ସାଙ୍ଗସାଥି ମାନଙ୍କ ସହିତ ମିଶି ବିଭିନ୍ନ ପ୍ରକାର ନୂଆ ନୂଆ ଜାଗାକୁ ବୁଲିଯିବା ପାଇଁ ମଧ୍ୟ ମୋତେ ବେଶ୍ ଭଲଲାଗି ଥାଏ